ବଗିଚା ହେଉଛି ଏକ ଏମିତି ଜିନିଷ ଯେଉଁଠି ଜଣେ ମଣିଷର ମନ ଉଦାସ ଥିଲେ ମଧ୍ୟ ସେ ବଗିଚାରେ ପହଞ୍ଚି ଗଲେ ମନ ଆପେ ଆପେ ପ୍ରଫୁଲ୍ଲିତ ହୋଇଯାଏ ମନ ଖୁସି ଲାଗେ କିଛି କାରଣ ନ ଥାଇ ମଧ୍ୟ ବହୁତ ଖୁସି ଲାଗେ କାରଣ ଗଛ ମାନଙ୍କର ସେ ମହକ ବାସ୍ନା ଏବଂ ଗଛ ମାନଙ୍କର ଓ ମୁହଁରେ ଫୁଟି ଥିବା ସେହି ହସ ହସକୁ ହସ ହସ ମୁହଁକୁ ଦେଖି ଯିଏ ବି ହବ ତାର ହୃଦୟ ତରଳି ଯିବ ଏବଂ ବଗିଚା ମୁଁ ବଗିଚା କରିଛି ଛାତ ଉପରେ ନୁହେଁ ମୁଁ ମାଟି ଉପରେ କରିଛି ଅଗଣାରେ କରିଛି କାରଣ ଛାତ ଉପରେ ସେତିକି ଆବଶ୍ୟକ ଜିନିଷ ଗଛ ଯାହା ଚାହୁଁଛି ପାଇପାରିବ ନାହିଁ କାରଣ ଗଛ ଗଛ ବଢ଼ିବା ପାଇଁ ପୋଟାସିୟମ୍ ଦରକାର ରାସାୟନିକ ଇଏ ଦରକାର ଯେଉଁଗୁଡ଼ା ମାଟି ଭିତରେ ଆଭଲେବୁଲ୍ ମାଟି ଭିତରେ ମହଜୁଦ ଅଛି ଛାତ ଉପରେ ଆମେ ଗୋଟେ କୁଣ୍ଡରେ ଗଛ ଲଗାଇ ବଗିଚା ତ କରିପାରିବା ହେଲେ ଗଛ ସେହି ଭଳି ହେବନି ଯାହା ମାଟିରେ ହେଇପାରିବ ଏବଂ ବଗିଚାରେ ବଗିଚାରେ ଜଣେ ସକାଳୁ ସକାଳୁ ଉଠି ବ୍ୟାୟାମ ଯୋଗ କଲେ ମନ ବହୁତ ପ୍ରଫୁଲ୍ଲିତ ଲାଗେ ବଗିଚା ଦ୍ୱାରା ଘର ଭଲ ଲାଗେ ଦେଖିବାକୁ ଭଲ ଲାଗେ ଆଉ